ଖୋର୍ଦ୍ଧା ଜିଲ୍ଲାରେ ଆମର ଶିକ୍ଷା କ୍ଷେତ୍ରରେ ବହୁତ ଅଗ୍ରଣୀ ଅଛି ସରକାର ମଧ୍ୟ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଯୋଗାଇ ଦେଇଛନ୍ତି ଯେମିତିକି ଆମର ଗୋଟିଏ ଛୁଆ ଜନ୍ମହେଲା ପରେ ତିନିବର୍ଷରୁ ନିଜର ଶିକ୍ଷା ଆରମ୍ଭ କରିଥାଏ ଅଙ୍ଗନୱାଡ଼ିରୁ ତା'ର ଶିକ୍ଷା ପୁଣି ସମାପ୍ତ କେବେ ହୁଏ ସେ ଜାଣିନଥାଏ ପୁଣି ଗଭର୍ଣ୍ଣମେଣ୍ଟ ସ୍କୁଲ୍ ଯାଏ ଆମ ବିଦ୍ୟାଳୟ ଆଦର୍ଶ ସ୍କୁଲ୍ ଗୋଟିଏ ଆମ ସରକାର ଖୋଲିଦେଇଛନ୍ତି ପିଲାମାନେ ମଧ୍ୟ ମାଗଣାରେ ସୁବିଧା ସୁଯୋଗ ପାଇ ସେଠାରେ ସେଠାରେ ପାଠ ପଢ଼ୁଛନ୍ତି ଆଇ ଟି ଆଇ ଗୋଟିଏ ଏମିତି ସଂସ୍ଥା ଆମ ଶିକ୍ଷା କ୍ଷେତ୍ରରେ ସବୁଥିରେ ଆଗୁଆ ଆମ ସରକାର ସେଥିରେ ବିଭିନ୍ନ ସୁବିଧା ସୁଯୋଗ ଦେଇଛନ୍ତି ଭାରତ ବାହାରୁ ଆସି ପିଲାମାନେ ସମସ୍ତେ କିଏ ଡାକ୍ତର ପଢ଼େ କିଏ ଇଞ୍ଜିନିୟର କରେ କିଏ ବୈଜ୍ଞାନିକ ହେବାପାଇଁ ଚେଷ୍ଟା କରେ ବିଜ୍ଞାନ ପାଠ ପଢ଼େ ନର୍ସ ପାଇଁ ମଧ୍ୟ କିଛିପିଲା ପଢ଼ନ୍ତି ଏମିତି ବିଭିନ୍ନ ପ୍ରକାର କ୍ଷେତ୍ରରେ ସେମାନେ